ମୁଁ ଅଧିକାଂଶ ସମୟରେ ଓଡ଼ିଆ ଖବରକାଗଜ ପଢ଼େ ଆମ ଅଞ୍ଚଳରେ ଆଦିବାସୀ ଭାଷା ପାଇଁ କୌଣସି ଖବରକାଗଜ ନାହିଁ କିନ୍ତୁ ଆଦିବାସୀ ଭାଷା ବହୁତଗୁଡ଼ିଏ ଅଛି ଯେମିତିକି ସମଲପୁରୀ କନ୍ଧ୍ରିୟା ଭୂଲିୟା ଏମିତି ଆହୁରି ଅନେକ ଅଛି କିନ୍ତୁ ଯେହେତୁ ଖାଲି ଓଡ଼ିଆ ଭାଷାରେ ଖବର ବାହାରେ ତେଣୁ ମୁଁ ଓଡ଼ିଆ ଖବର ଦେଖେ